ଖୋର୍ଦ୍ଧା ଜିଲ୍ଲାରେ କିଛି ସ୍ଥାନୀୟ କ୍ରୀଡ଼ା ଗୁଡ଼ିକ ହେଉଛି କ୍ରିକେଟ ହକି ଫୁଟବଲ ବ୍ୟାଡ଼ମିଣ୍ଟନ ବାସ୍କେଟବଲ ଭଲିବଲ ଇତ୍ୟାଦି ଏହିସବୁ ସ୍ଥାନୀୟ କ୍ରୀଡ଼ା ଗୁଡ଼ିକର ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଟୁର୍ନାମେଣ୍ଟ ଗୁଡ଼ିକ ହୋଇଥାଏ ଯେମିତିକି ସେଠାରେ ଦୁଇଟା ଅଞ୍ଚଳରୁ ଲୋକ ପ୍ଲେୟାର ଗୁଡ଼ିକ ଆସି ସେ ସ୍ଥାନରେ ଖେଳିଥାନ୍ତି ଏବଂ ସେଠାରେ ବିଭିନ୍ନ ପ୍ରକାରର ଜନଗହଳି ମଧ୍ୟ ରହିଥାଏ ଓ ସାଙ୍ଗସାଥି ମୁଁ ମୋ ସାଙ୍ଗମାନେ ବି ଆମେ ସେ ଖେଳ ଗୁଡ଼ିକୁ ଦେଖିବାକୁ ଯାଉ ଯାହାଦ୍ୱାରା କି ଆମେ ବହୁତ ଦିନ ପରେ ସେଠି ଦେଖା ହୋଇଥାଉ ଓ ଏକାଠି ହେଉ ପୁରୁଣା ସାଙ୍ଗ ପିଲା ଏଯେଉଁ କଲେଜ ବେଳର ସବୁ ସ୍ମୃତି ଗୁଡ଼ିକ ଆମେ ସେହିଠି ମନେ ପକାଉ ଆଉ ବହୁତ ମଜା କରୁ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡ଼ିକ କହିଲେ ଆମ ଅଞ୍ଚଳରେ ରହିଛି ବିଭିନ୍ନ ପ୍ରକାର ପାର୍କ ସପିଂ ମଲ୍ ଓ ବିଭିନ୍ନ ସ୍ଥାନରେ ମେଳା ଗୁଡ଼ିକ ମଧ୍ୟ ବସିଥାଏ ପାର୍କ ଗୁଡ଼ିକ କହିବାକୁ ଗଲେ ଯେମତିକି ଅଛି ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କ ନିକୋ ପାର୍କ ବୋଟାନିକାଲ ଗାର୍ଡ଼େନ୍ ଜୟଦେବ ବାଟିକା ନନ୍ଦନକାନନ ଆଦି ବିଭିନ୍ନ ପ୍ରକାରର ପାର୍କ ଗୁଡ଼ିକ ଆମ ଅଞ୍ଚଳରେ ରହିଛି ଆମେ ସେଠାରେ ସନ୍ଧ୍ୟା ହେଲେ ମାନେ ଯାଇକି ବୁଲିଥାଉ ଏବଂ ଏହାପରେ ଆସୁଛି ସପିଂ ମଲ୍ ସପିଂ ମଲ୍ ସେମିତି ଅଛି ଏସପ୍ଲାନେଡ଼ ଡ଼ି ଏନ ରେଗାଲିଆ ସେମ୍ଫୋନି ମଲ୍ ଜଟଣୀରେ ଅଛି ଆମର ବାଲାଜି ସପିଂ ମଲ୍ ଏହିସବୁ ସ୍ଥାନରେ ମଧ୍ୟ ଆମେ ବୁଲି ମନୋରଞ୍ଜନ କରିଥାଉ ଏବଂ ଜଟଣୀରେ ଜଟଣୀ ଏବଂ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ମେଳା ମଧ୍ୟ ବସିଥାଏ ଯେମିତିକି ଆଦିବାସୀ ମେଳା ତୋଷାଳି ମେଳା ଲୋକ ଉତ୍ସବ କଳିଙ୍ଗ ରାଜରାଣୀ ଉତ୍ସବ ଆଦି ବିଭିନ୍ନ ପ୍ରକାର ମେଳା ଗୁଡ଼ିକ ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ ସେଠାରେ ମଧ୍ୟ ଆମେ ବୁଲି ଆମର ମନୋରଞ୍ଜନ କରିଥାଉ ଏହିସବୁ ସ୍ଥାନ ଗୁଡ଼ିକରେ କ'ଣ ଆମେ କେବେ ଏକାଠି ଯାଇନଥାଉ ଏକୁଟିଆ କ'ଣ ବୁଲିବାକୁ ଭଲ ଲାଗିବ ନା କ'ଣ ତ ଆମେ ସାଙ୍ଗ ହୋଇକି ପରିବାର ସାଙ୍ଗରେ ଆମେ ସବୁ ସେହି ସ୍ଥାନକୁ ଯାଇଥାଉ ଯାହାଦ୍ୱାରା କି ଏହିସବୁ ଲୋକପ୍ରିୟ ସ୍ଥାନୀୟ କ୍ରୀଡ଼ାଗୁଡ଼ିକ ଆଉ ମନୋରଞ୍ଜନ କାର୍ଯ୍ୟକଳାପ ଗୁଡ଼ିକ ଆମମାନଙ୍କୁ ଏକାଠି କରିଥାଏ